ଆମର୍ ବରଗଡ଼୍ ଜିଲ୍ଲାରେ ମନୋରଞ୍ଜନ୍ ଲାଗି ବହୁତ୍ ପ୍ରକାର୍ ଜିନିଷ୍ ଅଛେ ଯେନ୍ତା କି ହେଲା ପାର୍କ୍ ପାର୍କରେ ଜେନ୍ତା ଛୁଆମାନଙ୍କେ ନେଇକିନା ମାଆମାନେ ଯାଇସନ୍ ଅର୍ ନିଜର୍ ପ୍ୟାରେଣ୍ଟସ୍ ନେଇକିନା ଯାଇସନ୍ ସେନୁ ଝୁଲା ଝୁଲବେ ଚାଲିବାଟା ଅଛେ ଖେଲିବାଟା ଅଛେ ଆଉ ବି ଅନେକ୍ ପ୍ରକାର୍ ଅଛେ ଯେନ୍ତା କି ଇହାଦେ ଡ଼୍ୟାନ୍ସ କ୍ଳାସ୍ ଅଛି ତାପରେ ଗୀତ ଶିଖବାର୍ଟା ଅଛି ଖେଲ୍ ଖେଲ୍ବାର୍ ତାଙ୍କର୍ କ୍ରିକେଟ୍ ଖେଲ୍ବାଟା ଅଛି ଷ୍ଟାଡ଼ିଅମ୍ ଅଛି ସବୁପ୍ରକାର୍ ଅଛେ ଜେନ୍ତାକି ଇହାଦି ଆମର୍ ପାର୍କରେ ନେଇକିନା ସନ୍ଧ୍ୟା ଟାଇମ୍ ହେଲେ ଛୁଆମାନଙ୍କେ ନେଇକି ଯାଇସନ୍ ଆଉ ତାଙ୍କୁ ଖେଲାବୁଲା କରାସନ୍ ସେନୁ ବୁଲି ବୁଲାକିରି ଆଇବେ ଝୁଲା ଝୁଲିବେ ସେ ଜାଗାରେ ଡ଼ଷ୍ଟବିନ୍ ଅଛି ସେ ଭିତରେେ ଖାନାପିନା ଲାଗି ସବୁ ସୁବିଧା ଅଛି ଆଉ ସମସ୍ତେ ଯାଇସନ୍ ସେ ଜାଗାରେ ବସନ୍ ତାକର୍ ମନ୍ ହାଲ୍କା କରିକିନା ଆରୁ ଆଇସନ୍ ଘର୍କେ ଆରୁ ଯେତେବେଲେ ବାହାରିକି ଆଏସନ୍ ଫିର୍ ବାହାରେ ବାଟେ ଗୁପଚୁପ୍ ଠେଲା ଫାଷ୍ଟଫୁଡ଼୍ ଆଇଟମ୍ ସବୁ ଏନ୍ତା ଜିନିଷ୍ ଲାଗିଥିସି ସେରା ଖାଇକିରି ଘର୍କେ ମାନେ ଆଇସନ୍ ସବୁ ଜିନିଷ୍ ବାଟେ ଆଇଲାବେଲେ ଦେଖବାର୍ ବି ମିଲ୍ସି ମଲ୍ମାନେ ଅଛି ସାଇଡ଼୍ ସାଇଡ଼୍ରେ ଭଲ୍ ଭଲ୍ ଗଛ୍ ମାନେ ଲଗାହେଇଛି ରୋଡ଼୍ ପାଖରେ